ମୁଁ କଲେଜରେ ପାଠ ପଢ଼ିବା ସମୟରେ ମୋର ସାଙ୍ଗ ସହିତ ଗୋଟିଏ ସହପାଠୀ ବି ଥିଲା ଯାହା ସହିତ ମୁଁ କଥାବାର୍ତ୍ତା ହେଉନଥିଲି ତାର ମୋର ସମ୍ପର୍କ ଏତେ ଭଲ ନଥିଲା ସେ ମୋର ସବୁବେଳେ ଏଗନେଷ୍ଟ ରହୁଥିଲା ତାର ମୋର ସବୁବେଳେ ମାଡ଼ଗୋଳ ହେଉଥିଲୁ କିନ୍ତୁ ଏମିତି ଗୋଟିଏ ସମୟ ଆସିଲା ସେହି ମାଡ଼ଗୋଳ ଆମର ସାଙ୍ଗରେ ପରିଣତ ହେବାକୁ ବାଧ୍ୟ ହେଲା ଯେଉଁ ସାଙ୍ଗ ସହିତ ମୁଁ ସବୁବେଳେ କଳାହ କରୁଥିଲି ସେଇ ସାଙ୍ଗକୁ ମୁଁ ପାଖେ ରଖି କାମ କରିବା ପାଇଁ ବାଧ୍ୟ ହେଲି ମୁଁ ଯେତେବେଳେ କଲେଜ ସାରିକରି ଚାକିରି କରିବା ପାଇଁ ଅନ୍ୟ ଜାଗାକୁ ଗଲି ସେଇ ଜାଗାରେ ଦେଖିବାକୁ ପାଇଲି କି ମୋ ସାଙ୍ଗ ବି ସେଠି କାମ କରୁଛି ଯାହା ସହ କି ମୁଁ ଗତ ତ ଗତ ଦିନରେ ମାଡ଼ଗୋଳ ଲାଗୁଥିଲି ଏବଂ କଜିଆ କରୁଥିଲି ସେ ତାହା ସହିତ ହିଁ ମୋର ପାଟନର୍ ସହିତ କାମ କରିବା ପାଇଁ ପଡ଼ିଲା ସେଥିପାଇଁ ମୁଁ ନିଜକୁ ତିଆରି କଲି କି ମୁଁ କେମିତି ତା' ସହିତ ରହିକି କାମ କରିବି ମୁଁ କାମ କେମିତି ଯେମିତି କରିପାରିବି ତା' ସହିତ ସେଥିପାଇଁ ମୁଁ ମୋ ନିଜର ନିଜର ମାଇଣ୍ଡକୁ ସେଟ୍ କଲି ଏବଂ ତା' ସହିତ କାମ କରିବା ପାଇଁ ନିଜକୁ ପ୍ରସ୍ତୁତ କଲି ଆଉ ସେହି ମଧ୍ୟ ମୋ ସହିତ କାମ କରିବା ପାଇଁ ସେଥିପାଇଁ ରାଜି ହେଇଗଲା ସେଥି ଆଉ ଆମର ଦୁଇଜଣଙ୍କ ମଧ୍ୟରେ ଥିବା ଖରାପ ସମ୍ପର୍କ ଭଲ ସମ୍ପର୍କରେ ପରିଣତ ହେଇଗଲା ସେଥିପାଇଁ ମୁଁ ଖୁସି